ହଁ ହଁ ଆପଣ କିଏ କହୁଥିଲେ ଦେଶୀରେ ଆମର ଦେଖନ୍ତୁ ମୋର ଇଏ ଅଛି ବୋଲି ମାଗୁର ଅଛି ଚିଙ୍ଗୁଡ଼ି ଅଛି ପୋହଳା ଅଛି ଆଉ ବିଭିନ୍ନ ପ୍ରକାରର ନଦୀ ଆଉ ପୋଖରୀ ମାଛ ଅଛି ଆଉ ମାଛ ଭିତରେ ଆପଣ ଜାଣନ୍ତି ସବୁବେଳେ ସମସ୍ତଙ୍କ ପସନ୍ଦ ଚିଙ୍ଗୁଡ଼ି ରହିଛି ଚିଙ୍ଗୁଡ଼ି ଆପଣ ଛୁଙ୍କ ମାରିଦେଲେ ଦଶ ଘର ଚମକିବ ପୁରା ଆପଣଙ୍କୁ କଣ ଦରକାର ଛୋଟ ମାଛ ନା ବଡ଼ ମାଛ ବଡ଼ ଦେଖନ୍ତୁ ପୋହଳା ଆମର ଆସିବ ପୋହଳା ତ ବଡ଼ କହିବାନି ଛୋଟ କହିବାନି ମଝି ମଝିଆ ରହୁଛି ତାକୁ ନେଇକି ଆପଣ ତରକାରି କରିବେ କି ଯାହା କରିବେ ଛୋଟ ମାଛରେ ଆମର ମହୁରାଳି ଆପଣଙ୍କୁ କଣ ଦରକାର

ଠିକ୍ ଅଛି ଆପଣ ଆସନ୍ତୁ ଦୋକାନ ପାଖକୁ ଆସନ୍ତୁ ଦେଖିବେ ଯାହା ପସନ୍ଦ ହେବ ଆପଣଙ୍କ ପସନ୍ଦର ମାଛ ଆମେ ଦେଇଦେବା ନାହିଁ ଦାମ୍ ତ ଦେଖୁଛନ୍ତି ବଜାର ଦରଦାମ ସବୁ ବଢ଼ିଛି ଅଛି ଆପଣ ତ ସବୁବେଳେ ନେଉଛନ୍ତି ଆସନ୍ତୁ ଦେଖିବା ଆପଣଙ୍କ ପାଇଁ କଣ ଗୋଟେ ଦାମ୍ ଲଗେଇବା ଆଉ ଆଜି ତ ବାରଟା ଆପଣ ଟିକେ ଜଲ୍ଦି ଆସିବେ ନହେଲେ ବାରଟା ତ କେତେ କେତେ କଣ ନେବେ କେତେ କହୁନାହାନ୍ତି ଆଛା ଠିକ୍ ଅଛି ମୁଁ ରଖି ଦେଉଛି ଆପଣ ଟିକେ ସେହି ବାରଟା ଭିତରେ ଆସିଯିବେ ଆଉ ଆଛା ଠିକ୍ ରହିଲି